ହଁ ମୋ ପାଖରେ ତ ସବୁ ପ୍ରକାର ପରିବା ଅଛି ଆପଣଙ୍କର କ'ଣ ଦରକାର ହଁ ସବୁ ମୋ ପାଖରେ ହିଁ ଅଛି ଭଲ ଅମୃତଭଣ୍ଡା ଅଛି ଗାଜର ଅଛି ବିଟ୍ ଅଛି ବିନ୍ସ୍ ଅଛି କଦଳୀ ଅଛି

ଅମୃତଭଣ୍ଡା କେଜି ଅଛି ଚାଳିଶ ଟଙ୍କା ଆଚ୍ଛା ଗାଜର ବିଟ୍ ଅଛି ଗାଜର ଅଛି ସତୁରି ଟଙ୍କା ବିଟ୍ ଅଛି ଷାଠିଏ ଟଙ୍କା ଆଉ ବିନ୍ସ୍ ଆସିବ ଆପଣଙ୍କୁ ନବେ ଟଙ୍କା ତା'ପରେ ଆପଣଙ୍କର କଦଳୀ କୋଡ଼ିଏ ଟଙ୍କାରେ ଦୁଇଟା ଗୋଟି ଦଶ ଟଙ୍କା ଆଉ ଶାଗ ଫାଗ ବି ଅଛି ଆପଣଙ୍କର କୋଶଳା ଶାଗ ଅଛି କଳମ ଶାଗ ଅଛି ଆପଣଙ୍କର ପାଳଙ୍ଗ ଶାଗ ଅଛି ହଁ କୁହନ୍ତୁ

ହଁ

ହଁ ଆଚ୍ଛା ଆପଣଙ୍କର ଅମୃତଭଣ୍ଡା ହେଲା ଦୁଇ କେଜି ଦୁଇ କେଜି ହେଲେ ଆପଣଙ୍କୁ ଆସିଯିବ ଅଶୀ ଟଙ୍କା ଚାଳିଶ ଚାଳିଶ ଅଶୀ ଦୁଇ କେଜି ତ ଶାଗ ହେଲା ଆପଣଙ୍କର ଚାଳିଶ ଟଙ୍କା ଷାଠିଏ ଟଙ୍କା ହେଲେ ତିରିଶ ଟଙ୍କା ଅଧକେଜି କି ରଖିଲେ ଆଉ ଗୋଟେ ରଖିଲେ ବି ତିରିଶ ଷାଠିଏ ଷାଠିଏ ଅଶୀ ଶହେ ଚାଳିଶି ତ ଆଉ କ'ଣ କହିଲେ ଭଣ୍ଡା ଗଲା ଆଉ ଶାଗ ଗଲା ହଁ ତିରିଶି ସଜନା ଛୁଇଁ ଷାଠିଏ ଟଙ୍କା ହଁ ଶହେ ଚାଳିଶି ଷାଠିଏ ଦୁଇ ଶହ ତ ତା'ପରେ ଆସିଲା ଆପଣଙ୍କର ଆଉ କ'ଣ କହିଲେ ଗାଜର ଗାଜର ଆସିଲା ସତୁରି ସତୁରି ହେଲେ ଦୁଇଶହ ସତୁରି ଆଉ କ'ଣ ନେବେ ଆଚ୍ଛା ହଁ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆମେ ହିଁ ସତେଜ ଜିନିଷ ଦେବୁ ଭଲ ପଇସା ଦେବୁ ଭଲ ଜିନିଷ ଦେବୁ ଭଲ ପଇସା ହିଁ ନେବୁ କିଛି ଅସୁବିଧା ନାହିଁ ଆମର ଧନ୍ୟବାଦ